ବାଲେଶ୍ଵର ଜିଲ୍ଲା ଆମ ବାଲେଶ୍ଵର ଜିଲ୍ଲାରେ ବହୁତ ଜାତି ଏବଂ ଭାଷାଗତ ଗୋଷ୍ଠୀ ଅନେକ ପ୍ରକାର ଜାତି ରହିଛି ହିନ୍ଦୁ ମୁସଲିମ୍ ଖ୍ରୀଷ୍ଟିୟାନ୍ ବ୍ରାହ୍ମଣ ଏ ସାନ୍ତାଳ ଆଦିବାସୀ ସବୁ ଅନେକ ପ୍ରକାର ଜାତି ରହିଛି କିନ୍ତୁ ସବୁ ଜାତି ଅନେକ ପ୍ରକାର ଜାତି ରହିଛି କିନ୍ତୁ ଭେଦଭାବ ନାହିଁ ସମସ୍ତେ ମିଳିମିଶି ଆମେ ଚଳୁ କାହାରି ମନରେ ହିଂସା ଅହଂକାର ନାହିଁ ଯେ ଖ୍ରୀଷ୍ଟିୟାନ ବ୍ରାହ୍ମଣ ଜାତି ସବୁ ସମସ୍ତେ ମିଳିମିଶି ରହୁ କାହାରି ମନରେ ଭେଦଭାବ ନାହିଁ ମନ୍ଦିର ପାଖରୁ ଆରମ୍ଭ କରି ସବୁଆଡ଼େ ଆମର ସମସ୍ତେ ଯାଇ ଯେ ଯେ ପ୍ରକାର ମନ୍ଦିରରେ ଆମେ ଓଡ଼ିଆ ଜାତି ବି ପୂଜା କରୁ ବ୍ରାହ୍ମଣ ବି ଯାଇକି ପୂଜା କରନ୍ତି ଆଦିବାସୀ ଲୋକ ବି ଯାଇକି ପୂଜା କରନ୍ତି ଭେଦଭାବ ନାହିଁ ସମସ୍ତେ ଭାଇ ଭାଇ ହେଇ ଚଳୁ କାହାରି ମନରେ ରାଗ ଅହଂକାର ହିଂସା ନାହିଁ ଆଉ ସମସ୍ତେ ସମସ୍ତଙ୍କୁ ବିପଦ ଆପଦରେ ସମସ୍ତେ ଛିଡ଼ା ହୁଅନ୍ତି ଜଣର ବିପଦ ପଡ଼ିଲେ ଅନ୍ୟ ଜଣେ ଯାଇକି ଛିଡ଼ା ହୁଏ କାହାରି ମନରେ ଭେଦଭାବ ହିଂସା ଅହଂକାର ନାହିଁ ସମସ୍ତେ ଜାତି ଭାଇ ହେଇକି ଚଳୁ ମାନେ ଯେକୌଣସି ଗୋଟେ ଖନ୍ଦା ହେଲା କିମ୍ବା ଯେକୌଣସି ଗୋଟେ ସ୍ଥାନରେ ପର୍ବ ହେଲା ସମସ୍ତେ ମିଳିମିଶି ଚଳୁ କାହାରି ମନରେ ଭେଦଭାବ ନଥାଏ ସେ ଜାତି ଅଜାତି ସେସବୁ ନାହିଁ ଆମ ବାଲେଶ୍ଵର ଜିଲ୍ଲାରେ ସମସ୍ତେ ଆମେ ଭାଇ ଭାଇ ହେଇ ଚଳୁ ଯେ ଯାହାର ଜଣଙ୍କର ବିପଦ ପଡ଼ିଲେ ଆଉ ଜଣେ ଯାଇକି ଛିଡ଼ା ହୁଏ ସମସ୍ତେ ଆମେ ଭାଇ ଭାଇ ହେଇ ଚଳୁ କାହାରି ମନରେ ହିଂସା ଅହଂକାର ନାହିଁ